ଜୀବିକା ପାଇଁ ମୁଁ ଏବେ ପିଜି କରୁଛି ମୋର ଭବିଷ୍ୟତ କ୍ୟାରିଅର୍ ରେ ମୁଁ ଲେକଚରସିପ କରି ମୁଁ ମୋର ଜୀବିକା ନିର୍ବାହ କରିବି ବୋଲି ନିଷ୍ପତି ନେଇଛି